ଭାରତରେ ବହୁତ ଗୁଡ଼ିଏ ପଶୁ ସମନ୍ଧିୟ ନିୟମ ଓ ଆଇନ ଅଛି ଏକ ଆନ୍ତର୍ଜାତିକ ପଶୁ କଲ୍ୟାଣ ସଂଗଠନ ବିଶ୍ଵ ପ୍ରାଣୀ ସଂଗଠନ ବିକଶିତ କରିଛି ଯେଉଁଥିରେ ଦେଶ ଗୁଡ଼ିକ ସେମାନଙ୍କର ପଶୁକଲ୍ୟାଣ ନୀତି ମୂଲ୍ୟାଙ୍କନ କରିଥାଏ ପଶୁମାନଙ୍କ ସମସ୍ୟା ଗୁଡ଼ିକ ହେଉଛି ଫାଟୁଆ ରୋଗ ବସନ୍ତ ରୋଗ କୃମି ଇତ୍ୟାଦି ଏହି ସବୁ ରୋଗ ହେଲେ ମୁଁ ପଶୁ ଡାକ୍ତର ପଶୁବିଶେଷଜ୍ଞ ସହିତ ପରାମର୍ଶ ନେବି ଏବଂ ପଶୁମାନଙ୍କ ବିଷୟରେ ସୂଚନା ପାଇବା ପାଇଁ ବହୁତ ଗୁଡ଼ିଏ ମାଧ୍ୟମ ଅଛି ୟୁଟ୍ୟୁବ ଖବରକାଗଜ ଟି ଭି ଓଡ଼ିଶା କୃଷକ ଇତ୍ୟାଦି ମାଧ୍ୟମରେ ମୁଁ ପଶୁପାଳନମାନଙ୍କ ବିଷୟରେ ଜାଣିପାରେ ଅନ୍ୟ ଦେଶ ତୁଳନାରେ ଭାରତରେ ପ୍ରାଣୀ କଲ୍ୟାଣ ଆଇନ ଗୁଡ଼ିକ ଦୁର୍ବଳଅଛି